ଆଜ୍ଞା ଆଜ୍ଞା

ହଁ ହଁ ହଁ ଆଜ୍ଞା ଦିନକୁ ଦିନ ତ ଆମ ଉପରେ ସେ ଡିମାଣ୍ଡ୍ କମି ଆଇଲାଣି ଆମ ହସ୍ତଶିଳ୍ପ ଉପରେ ଲୋକଙ୍କର ଆଖି ଆଉ କାହିଁକି ନଜର ଆଡ଼େଇଗଲାଣି ସେଇଥିପାଇଁ ଆଉ ଆପଣ ଏଇଠି କିଏ କହୁଛନ୍ତି ମୁଁ ତ ଠଅରେଇ ପାରୁନି ଆପଣ ଆଗରୁ ଥିଲା ଆମ ସାଙ୍ଗରେ ସମ୍ପର୍କ ଏବେ କ'ଣ ନାଁଟା କହିଲେ ଆଚ୍ଛା ଆଚ୍ଛା ଓହୋ ଅମିୟ ବାବୁ ଅପଣ ତ ବହୁତ ଦିନ ହେଲା ଆମର ଆଉ ସମ୍ପର୍କରେ ନାହାନ୍ତି କୁଆଡ଼େ ଆଉ କ'ଣ ଆଉ କ'ଣ ଆପଣଙ୍କ ହଁ ଏବେ ସବୁ ଭଲ ଭଲ କ୍ଵାଲିଟି ଭଲ ଭଲ କଲର୍ ଭଲ କଷ୍ଟ୍ ଆସୁଛି ଆପଣଙ୍କର କେତେ ଦରକାର କହିଲେ ଆଜ୍ଞା ଆମେ କୋଡ଼ିଏ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଦବୁ ଆପଣଙ୍କୁ ବେପାରୀ ହିସାବରେ କୋଡ଼ିଏ ପର୍ସେଣ୍ଟ୍ ଡିସ୍କାଉଣ୍ଟ୍ ଦେବୁ ଆଉ ଆପଣ କେତେ ପିସ୍ ଭଳିଆ ମାଲ୍ ନେବେ ହଁ ହଜାରେ ଆଜ୍ଞା ଶୁଣନ୍ତୁ ଯଦି ହଜାରେ ପିସ୍ ନେବେ ଟ୍ୱେଣ୍ଟି ଫାଇପ୍ ବା ପଚିଶ୍ ପର୍ସେଣ୍ଟ୍ ଦିଆ ହେବ